ଆମେ ଘରେ ପ ପଶୁମାନଙ୍କୁ ପାଳନ କରିଥାଉ ଯେଉଁ ଯେଉଁ ପଶୁଗୁଡ଼ାକ କି ଆମେ ଯେଉଁ ଯା ଯେଉଁ ଗୁଡ଼ାକ ଆମେ ହତ୍ୟା ହତ୍ୟା କରାହୁଏ କୁକୁଡ଼ା ଛେଳି ଇତ୍ୟାଦି ଏଗୁଡ଼ାକୁ ଆମେ ଘରେ ପାଳନ କରିଥାଉ ଯେଉଁ ଗୁଡ଼ାକୁ ଛୋଟ ରୁ ବଡ଼ ଆମେ ମନେକର କୁକୁଡ଼ା କୁକୁଡ଼ା ରଖିଲେ ସିଏ ଅଣ୍ଡା ଦିଏ ଅଣ୍ଡା ଦେଲାପରେ ଛୁଆ ହୁଏ ଛୁଆ ହେଲାପରେ ସେ ବଡ଼ ହେଲାପରେ ଆମେ କିଛି ତାଙ୍କୁ ଇନକମ୍ କରିବାପାଇଁ ବୋଲି ତାଙ୍କୁ ହତ୍ୟା କରୁ ହତ୍ୟା କଲାପରେ ବିକ୍ରି ହୁଏ ବିକ୍ରି ହେଲେ ଆମେ ତାଙ୍କୁ ରୋଜଗାର କରି ଘର ଘରର କିଛି ଭରଣ ପୋଷଣ ହୋଇଥାଏ ଆଉ ଛେଳି କି ବି ଆମେ ଛ ରଖୁ ଛୋଟ ରୁ ବଡ଼ କରୁ କିମ୍ବା ସେ ଆମେ ତାଙ୍କୁ ବହୁତ କଷ୍ଟରେ ଯେଉଁଟା କି ବାହାରେ ଦିନରାତି ଯେଉଁ ଚରାଇବା ପାଇଁ ନିଆହୁଏ କିମ୍ବା ତାଙ୍କୁ ଛୋଟ ରୁ ବଡ଼ ହେଲା ପରେ ବିକ୍ରି କରିଦେଉ କିମ୍ବା ନିଜେ ହତ୍ୟା କରିକି ବି ସେହିଟାକୁ ଆମେ ସେହି ମାଂସକୁ ବିକ୍ରି କରାହୁଏ ଯେଉଁଥିପାଇଁ କି କିଛି ଇନକମ୍ ହୋଇଥାଏ ସେଥିପାଇଁ ପଶୁ ପାଳନ କରାହୁଏ